ଆମେ ରୁଷେଇ କର୍ବାର୍ ଲାଗି ଗେଲ୍ଠିର ଗନ୍ ବ୍ୟବହାର କରସୁଁ ଗେଲ୍ଠିର ଗନ୍ ଯେନେ ପାନି ବସାସୁଁ ଆଉ ଷ୍ଟିଲ୍ର ଗାଙ୍ଗୁଲାରେ ଚାଉଲ୍ ଧୁଇକରି ଲଗାସୁଁ ଆରୁ କଢ଼େଇରେ କଢ଼େଇନ ରାନ୍ଧ୍ସୁଁ ତୁଣ୍ ରାନ୍ଧସୁଁ ଆଟୁଆରେ ଚାମୁଚରେ ଘାଣ୍ଟସୁଁ ଚଟୁରେ ଭାତ୍ ଘାଣ୍ଟସୁଁ ଆଡ଼ୁଆରେ ତୁଣ୍ ଘାଣ୍ଟସୁଁ ଆରୁ ଚାମୁଚରେ ଭି ଘାଣ୍ଟସୁଁ ଆର୍ ଡୁଆନୁ ଦାଲି ଘାଣ୍ଟସୁଁ ଆରୁ ଚଟୁରେ ବି ଭାତ ଘାଣ୍ଟସୁଁ ଚୁ ଭା ଥାଲି ମାନ୍କେ ବି ବଢ଼େଇକରି ଦେସୁଁ ଆରୁ ସବୁ ଜିନ୍ଷ୍ମାନଙ୍କୁ କର୍ ବ୍ୟବହାର୍ କରସୁଁ ଆରୁ ଗୁଆ ଆରୁ ଷ୍ଟିଲ୍ ଡ଼ାଲିଆ ଆଉ କଢ଼େଇ ଆରୁ ଚଟୁ ଡ଼ୁଆ ପାତିଆ ଥାଲି ଟାସ୍ନି ଇ ଜିନ୍ଷ୍ମାନେ ଆମେ ବ୍ୟବହାର୍ କରସୁଁ ଆର୍ ସବୁ ଇଟାର ରୋଷେଇରେ ଲାଗ୍ସି